ଆଜିକାଲି ଛୋଟିଆ ବଗିଚା ଗୋଟେ କଲେ ବି ତ ଖର୍ଚ୍ଚ ଲାଗୁଛେ ନା ଆଉ ସେଟା କେନ୍ ଭାଡ଼ା ଯଦି ଦବା ଅଛି ବୋଲେ ଇଟା ଦରକାର କରୁଛେ ସିମେଣ୍ଟ ଦରକାର କରୁଛେ ବାଲି ଦରକାର କରୁଛେ ମିସ୍ତ୍ରୀ ଦରକାର କରୁଛେ ତ ସେଇଟା ଖର୍ଚ୍ଚ ତ ହଉଛେ ହଉଛେ ତା'ପରେ ଗୋଟିଏ ତା'ପରେ ସେ ବଗିଚାକେ ପାଣି ଦେବାକେ ଗୋଟେ ଲୋକ ମଧ୍ୟ ଦରକାର ମଟର ଗୋଟେ ଦରକାର ତାପରେ ଲାଇଟ୍ ବି ଦରକାର ଲାଇଟ୍ ବିଲ୍ ବି ଉଠୁଛେ